ଇଣ୍ଡିଆରେ ଆମ ଭାରତ ଦେଶରେ ଅଠେଇ ରାଜ୍ୟ ଅଛି ତାହା ଭିତୁରୁ ଓଡ଼ିଶା ଅନ୍ୟତମ ଓଡ଼ିଶାର ଅନେକ ଲୋକ ବୁଲା ବୁଲି କରିବାକୁ ଯାଆନ୍ତି ଏବଂ ଛୁଟି ଦିନମାନଙ୍କରେ ପରିବାର ସାଙ୍ଗରେ ଏ ତାଙ୍କ ସ୍ଥାନୀୟ ପର୍ବପର୍ବାଣି ବି ପାଳନ୍ତି ଅନେକ ପ୍ରକାରର ପର୍ବପର୍ବାଣି ଯେମିତି କି ହିନ୍ଦୁ ମୁସଲିମ୍ ଶିଖ୍ ଅନେକ ପ୍ରକାରର ଇଣ୍ଡିଆରେ ବାହାରେ ବାସକରନ୍ତି ସବୁ ତ ଆମ ପାରମ୍ପରିକ କଳା ତାଙ୍କର ଲୋକ ନୃତ୍ୟ ତାଙ୍କର ନିଜ ଡ୍ୟାନ୍ସ ସେମାନେ ତାଙ୍କର କରନ୍ତି ତା'ପରେ କେତେ ମ୍ୟାଜିକ୍ ସୋ ପାରିବାରିକ କଳା ବି ଦେଖନ୍ତି ପ୍ରଦର୍ଶନୀ ପ୍ରଦର୍ଶନ କରନ୍ତି